ସାଧାରଣତଃ ଆମ ବାଡ଼ି ବଗିଚାରେ ବିଭିନ୍ନପ୍ରକାର ଗଛ ବି ପନିପରିବା ମଧ୍ୟ ଚାଷ କରାଯାଏ ସେହି ଚାଷ କରିବା ଦ୍ୱାରା ଆମକୁ ପନିପରିବା ମଧ୍ୟ ବାହାରୁ କିଛି କିଣିବାକୁ ପଡ଼େନାହିଁ ସେହି ପନିପରିବା ଚାଷ ଦ୍ୱାରା ଆମ ବାଡ଼ିରେ ଥିବା ମାଟି ଦୋରସା ମାଟି ଭଲ ମାଟି ଏଥିରେ ବିଭିନ୍ନପ୍ରକାର ପନିପରିବା ଚାଷ ଶାଗ ମୁଗ ଏଗୁଡ଼ା ବହୁତ ଜିନିଷ ଚାଷ କରାଯାଏ ଏହି ଚାଷ କଲାବେଳେ ଆମେ ବଞ୍ଚିଥିବା ଯେଉଁ ପଚିଯାଇଥିବା କୁଟା କି ଯେଉଁ ମୁଗରୁ ଯେଉଁ ବୋତି ବାହାରେ ଆକୁ ଆମେ କମ୍ପୋଷ୍ଟ୍ କରି ଗୋଟେ ଜାଗାରେ ରଖି ତାକୁ ପଚିଯାଇଥିଲେ ତାକୁ ନେଇକି ଗଛ ଦେହରେ ଦେଲେ ସେ ମଧ୍ୟ ଗଛ ଗଛ ଟିକିଏ ଭଲ ତାକୁ ଟିକିଏ ଅଧିକ ବଢ଼ିବା ପାଇଁ ଟିକିଏ ଶକ୍ତି ମିଳିଥାଏ ଆଉ ଯଦି ବି ଦରକାର ପଡ଼େ ପ୍ରାୟତଃ ଆମର ବଜାରରୁ ସାର ମିଳେ ଆମେ ଗଛଟାକୁ ପୋତିବାବେଳେ କଦଳୀ ଗଛ ସାଧାରଣତଃ କଦଳୀ ଗଛ କଦଳୀ ଗଛକୁ ଆମେ ହାତେ ମାତ୍ରାରେ ଖୋଳିବାକୁ ପଡ଼ିବ ବଡ଼ ଗାତ କରି ସେଥିରେ ସାର କମ୍ପୋଷ୍ଟ୍ ବିଭିନ୍ନପ୍ରକାର ୟୁରିଆଜନିତ ମାନେ ୟୁରିଆ ସାର ବିଭିନ୍ନପ୍ରକାର ଜିନିଷ ବି ତା'ଦେହରେ ଦେଇକିନା କଦଳୀ ଗଛଟାକୁ ପ୍ରତି ତା'ଦେହର ପାଣି ଖତ ଏଇସବୁ ଜିନିଷ ଦିଆହୋଇଥାଏ ତା'ପରେ ଗଛ ଆମେ ଗଛକୁ ଯଦି ଆମେ ଇଏ କରି ପନିପରିବା ଚାଷ କରେ ଗଛ ମଧ୍ୟ ମଣିଷଙ୍କଠାରୁ ଅଧିକ ମାତ୍ରାରେ ମନୁଷ୍ୟକୁ ପୋଷିପାରିବ କାରଣ ଗଛରୁ ବହୁତ ଜିନିଷ ଲାଭ ଅଛି ଧର ଆମେ ପନିପରିବା ଚାଷ କରି ବଜାରରେ ବିକ୍ରି କଲେ ସେଥିରୁ ମଧ୍ୟ ଲାଭ ଧର କଦଳୀ ଗଛ କଲେ କଦଳୀରୁ କଦଳୀ ଯେଉଁ ଫଳିଲା ସେଥିରୁ ବି ଲାଭ ହେଲା ତା'ପରେ ବାଡ଼ିଘରରେ ଅମୃତଭଣ୍ଡା ଅମୃତଭଣ୍ଡା ବି ଯଦି ହେଲା ତାକୁ ବି ଯଦି ଆଣିକି ତାକୁ ଆମେ ଯଦି ବିକ୍ରି କରିବା ସେ ବି ଗୋଟେ ବିକ୍ରି ବିକ୍ରିରେ ଯିବ ଆଉ ସାଧାରଣତଃ ଯେଉଁ ଆମର ମାଟି ଅଛି ଗୋବର ଯେଉଁ ଗୋବର ଖତ ସେ ବି ଗୋଟିଏ ଆମର ଘର ତିଆରି ସେଗୁଡ଼ା ହେଉଛି ଖତ ସବୁ ତା'ପରେ ସେଗୁଡ଼ା ସବୁ ପକାଇବା ଦ୍ୱାରା ପନିପରିବା ଆମର ବିଭିନ୍ନପ୍ରକାର ଭଲ ବି ଏବଂ ସୁସ୍ଥ ଖାଦ୍ୟ ହୋଇଥାଏ ଆଉ ଗୋଟେ ବାହାର ଜିନିଷ ଖାଦ୍ୟ ଯେଉଁ ତା'ଦେହରେ ପିଡ଼ିଆ ଗଛ ନଡ଼ିଆ ଗଛରୁ ଆମେ ନଡ଼ିଆ ବି ପାଇଥାଉ ଆଉ ତାଳ ଗଛ ବି ତାଳ ଗଛ ବି ଚାଷ କରିକିନା ସେଥିରୁ ମଧ୍ୟ ପାଇଥାଉ ଆଉ ପଣସ ପଣସ ବି ଆମେ ବଜାରରେ ଚାହିଦା ବି ଅଛି ବଜାରରେ ପଣସ ଚାଷ ବି କଲେ ଭଲ ତା'ପରେ ଏବେ ଖରାଦିନେ ପ୍ରାୟତଃ ସମସ୍ତେ ଆମ୍ବ ଚାଷ କରିଥାନ୍ତି ଆମ୍ବ ଯେଉଁ ବା ଖରାଦିନେ ଯେଉଁ ପାଚେ ସେଠିକୁ ନେଇକି ବଜାରରେ ବିକ୍ରି କରିବା ଦ୍ୱାରା ଭଲ ବି ଲାଭ ହୋଇଥାଏ ଏହାଦ୍ୱାରା ଆହୁରି ବି ମଧ୍ୟ ଭଲ ଚାଷ କରିବା ଦ୍ୱାରା ଚାଷ ପରିବା ଚାଷ କି ମଣିଷ ଗୋଟେ ଗଛ ମନୁଷ୍ୟଠାରୁ ବି ଅଧିକ ମନୁଷ୍ୟକୁ